ମୁଁ ଏଇ ଦୁଇଦିନ ମଧ୍ୟରେ ମୁଁ ମାର୍କେଟ୍ ଯାଇଥିଲି ଆଉ ଗୋଟେ ହେଡ଼୍ଫୋନ୍ କିଣିକି ଆଣିଲି ଯାହାର ଦାମ ପଡ଼ିଲା ମୋତେ ଛଅଶହ ଟଙ୍କା ଏବଂ ମୁଁ ପୂର୍ବରୁ ଏମ୍ଆଇର ଏମ୍ ଆଇ ବ୍ରାଣ୍ଡର ହେଡ଼୍ଫୋନ୍ଟା ବ୍ୟବହାର କରୁଥିଲି ତାହା ବର୍ଷେଟିଏ ଚାଲିଥିଲା ମୋର ତା'ପରେ ଖରାପ ହେଇଗଲା କିନ୍ତୁ ମୁଁ ଏଇ ଯେଉଁ ଦୁଇଦିନ ତଳେ ଯେଉଁ ଆଣିଥିଲି ରିଏଲମିର ହେଡ଼୍ଫୋନ୍ଟା ମାତ୍ର ଦୁଇଦିନ ହିଁ କାମ କଲା ତା'ପରେ ଆଉ କାମ କଲା ନାହିଁ ଏଇଟା ମୁଁ ଛଅଶହ ଟଙ୍କା ଦେଇକି ଆଣିଥିଲି ଭାବିଥିଲି ବହୁତ ଦିନ କାମ କରିବ କିନ୍ତୁ ଏହା ଦୁଇଦିନ ମାତ୍ର ହିଁ ଖରାପ ହେଇଗଲା ଆଉ ବହୁତ ଦିନ ଲାଷ୍ଟିଙ୍ଗ କଲା ନାହିଁ ତେଣୁ ମୁଁ ନେକ୍ସଟ୍ ଟାଇମ୍ ଏଇ ଇଅରଫୋନ୍ ଆଣିବି ନାହିଁ ବା ହେଡ଼୍ଫୋନ୍ଟା ଆଣିବି ନାହିଁ କାରଣ ମୁଁ ପୂର୍ବଥର ଏମ୍ଆଇର ଚାରିଶହ ଟଙ୍କା ଦେଇକି ଆଣିଥିଲି ଆଉ ବ୍ୟବହାର କଲି ବର୍ଷେଟି ଚାଲିଲା କିନ୍ତୁ ଏହା ମଧ୍ୟ ଚାଲିଲା ନାହିଁ ଦୁଇଦିନ ବି ଚାଲିଲା ନାହିଁ ତେଣୁ କରି ମୁଁ ଏହା ନେକ୍ସଟ୍ ଟାଇମ୍ ଏହା ଆଉ ଆଣିବି ନାହିଁ